ମୁଇଁ ସାଲ୍ ବରଗଡ଼ରେ କିଣିଥିଲି ପାଁଶହ ଟଙ୍କା ଦେଇଥିଲି ଆର୍ ସାଲ୍ ଉଢଲେ ଥଣ୍ଡା ମାସରେ ଗରମ୍ ଲାଗସି ସେଥିର୍ ଲାଗି ବୋଲିକରି ଆମେ ସାଲ୍ କେଁ ୟୁଜ୍ କରସୁଁ ଆର୍ ସାଲ୍ ଉଡ଼ବାର୍ ଦ୍ୱାରା ଥଣ୍ଡା ନାଇଁ ଲାଗେ ଆମକୁ ବେଶି ଥଣ୍ଡା ନାଇଁ ଲାଗେ ତାର୍ ପରେ ସାଲ୍ ଉଢିକରି ଆମେ ଏନ୍ତା ଫଠାନୁ ବୁଲା କେନ୍ଦ୍ରା ବି କରିପାର କରସୁଁ ଆଉ ସାଲ୍କେ ସାଲ୍ ଆମେ ସବୁବେଲେ ଉ ଉଢି ନାଇଁ ପାରୁଁ ସେଟା ଥଣ୍ଡା ହେଲେ ଯାଇକି ଖାଲି ଆମେ ସାଲ୍ ଉଢସୁଁ ସେଟା ବରଗଡ଼େ ଗୁଟେ କପଡ଼ା ଦୁକାନ୍ ନ ଘିନିଥିଲି ମୁଇଁ ଚାରିଶହ ଟଙ୍କା ଦେଇଥିଲି ସାଲ୍ କପଡ଼ା ହେ ଭଲ୍ କପଡ଼ାଏ ଆଉ ଭଲ୍ କରି ତାହାକେ ସଫା ସୁତର କରି କରି ବି ଯତନ୍ କରିକି ରଖଲେ ଆର୍ ଦୁଇ ଚାର୍ ବରଷ ସେଟା ଯିବା ବୋଲି କରି ଇଟା ଆମେ ବି ଆଶା କରୁଁଛୁ